ସୁନ୍ଦର ହାଇକିଂ କହିବାକୁ ଗଲେ ସେମିତି କିଛି ହାଇକିଂ ନାହିଁ କିମ୍ବା ଟ୍ରେକିଂ ମଧ୍ୟ ନାହିଁ କାରଣ ଏପର୍ଯ୍ୟନ୍ତ ମୁଁ କୌଣସି ଟ୍ରେକିଂରେ ଯାଇନାହିଁ ତ ମୋର କୌଣସି ଟ୍ରେକିଂ ମଧ୍ୟ ସେମିତି କୌଣସି ପ୍ରକାରର କୌଣସି ପ୍ରକାରର ଅଭିଜ୍ଞତା ନାହିଁ କିନ୍ତୁ ଟ୍ରେକିଂର ଟ୍ରେକିଂ ପ୍ରତି ମୋର ଇଚ୍ଛା ଅଛି ଏବଂ ମତେ ଭଲ ଲାଗେ ଯାହାକି ମୁଁ ଇଣ୍ଟରନେଟ୍ର ଦେଖିଛି